ଦୈନଦିନ ବାର୍ତ୍ତାଳାପରେ ବ୍ୟବହୃତ ଓଡ଼ିଆ ଭାଷା କିଛି ସାଧାରଣ ଖଣ୍ଡବାକ୍ୟ ଏବଂ ରୂଢି ପ୍ରୟୋଗ କରାଯାଇଥାଏ ଯେମିତି କି ଖଣ୍ଡ ବାକ୍ୟ ହେଲା ସେମାନେ ଯେତେବେଳେ ଯାଉଥିଲେ ଆଉ ଏକ ହେଲା ଯେଉଁ ମାନଙ୍କୁ ବିଶ୍ୱାସ କରିଥିଲି ସେମିତି ରୂଢି ପ୍ରୟୋଗ ଯେମିତିକି ରୂଢି ସେମିତି ରୂଢି ହେଲା ଅନ୍ଧ ବୁଝାମଣା ଅରଣ୍ୟ ରୋଦନ ଏହି ଅହିନକୁଳ ସମ୍ପର୍କ ଏମିତି